ଯଦି ମୋ ପରିବାରରେ କେହି ବ୍ୟକ୍ତି ମୋ ବାପା କିମ୍ବା ମୋ ମାଆ ମୋ ଭାଇଭଉଣୀ ମାନଙ୍କ ମଧ୍ୟରୁ ଯଦି କାହାର ଦେହ ଖରାପ ହୋଇଥାଏ ଏବଂ ଅସୁସ୍ଥ ଥାଏ ତା'ହେଲେ ମୁଁ ଦେହ ଯଦି ଜ୍ୱର ଯଦି ଜ୍ୱର ଯଦି ହେଇଛି ଭଉଣୀକୁ ତା'ହେଲେ ଜର ହେଲା ବେଳେ କିଛି ରୁଚି ନଥାଏ ଖାଇବା ପାଇଁ ସେଥିପାଇଁ ମୁଁ ଟିକିଏ ଖଟା ଖଟା ଦେଇକି ସବୁ ତରକାରୀ ରୋଷେଇ କରିଥାଏ ଏବଂ ଝାଡ଼ା ଯେଉଁମାନେ ହୋଇଥାନ୍ତି ସେମାନଙ୍କୁ ମୁଁ ପାଣି ପାଣି ସବୁ ସମୟରେ ପ୍ରତି ଦୁଇ ତିନି ମିନିଟ୍ ପାଞ୍ଚ ମିନିଟ୍ରେ ଥରେ ତାଙ୍କୁ ପାଣି ଦେଇଥାଏ ପିଇବା ପାଇଁ ଏବଂ ଯଦି ଜଳୀୟଅଂଶ ସର୍ଟ ହେଇଥାଏ ତା'ହେଲେ ପାଣି ପିଇଲେ ଦେହରେ ଶକ୍ତି ହୋଇଥାଏ ଏବଂ ଯଦି ଜଣେ ଜଣଙ୍କର ରକ୍ତହୀନତା ହେଇଛି ଏବଂ ରକ୍ତ ନାହିଁ ଶରୀର ଦୁର୍ବଳ ହେଇଯାଇଛି ତା'ହେଲେ ତାଙ୍କୁ ମୁଁ ସୁସ୍ୱାଦ୍ୟ ଖାଦ୍ୟ ରୋଷେଇ କରିକି ଦେଇଥାଏ ଯେମିତି ହେଉଛି ଆମର ସିଝା ତରକାରୀ ସବୁପ୍ରକାରର ପନିପରିବା ମୁଁ ପକାଇକି ରୋଷେଇ କରିଦେଇଥାଏ ଏବଂ ଯଦି ଜଣଙ୍କୁ ଗ୍ୟାସ୍ ହେଇଛି ଗ୍ୟାସ୍ରେ ତ ତେଲ ଅଧିକ ପକାଇକି ରୋଷେଇ କଲେ ଗ୍ୟାସ୍ ହେଇଥିବା ବ୍ୟକ୍ତିଟିର ଦେହ ଅଧିକ ଖରାପ ହେବ ସେଇଥିପାଇଁ ମୁଁ ତେଲ କମ୍ ଦେଇକି ସିଝା ତରକାରୀ କିମ୍ବା ବାଇଗଣ ଭର୍ତ୍ତା ହେଉ କିମ୍ବା ଭର୍ତ୍ତା ପ୍ରକାରର ଅନେକ ବ୍ୟବସ୍ଥା କରି ରୋଷେଇ କରି ତାଙ୍କୁ ଦେଇଥାଏ କିନ୍ତୁ ତେଲ ଅଧିକ ପକାଇନଥାଏ ତେଲ ସବୁବେଳେ ମୁଁ କମ୍ ପକାଇକି ରୋଷେଇ କରେ ତେଲ କମ୍ ପକାଇକି ରୋଷେଇ କଲେ ସବୁବେଳେ ଦେହ ସୁସ୍ଥ ରହିବ ଏବଂ ମନ ବି ସୁସ୍ଥ ରହିବ